ଆମ ଗଛ ଆମ ବାରିପଟେ ନଡ଼ିଆ ଗଛ କଦଳୀ ଗଛ ଆମ୍ବ ଗଛ ଆଖୁ ଗଛ ସବୁ ଅଛି କାହିଁକି ନା ତା'ପରେ ଜାମୁ ଗଛ ବରକୋଳି ଗଛ ଆତ ଗଛ ସବୁ ଲଗାଯାଇଛି ସେଇ ଭଲ ଭଲ ଫଲ ମିଳିଥାଏ ଖାଇବାକୁ ବହୁତ ଭଲ ଲାଗିଥାଏ ନଡ଼ିଆ ଗଛର ନଡ଼ିଆ ଖାଇବାକୁ ଭଲ ଲାଗେ ନଡ଼ିଆ ଗଛରେ ପୂଜାପାଠ ବି ହୁଏ ଆଉ ଫୁଲଗଛ ପୂଜାପାଠରେ ଫୁଲ ଲାଗିଥାଏ ସେଥିପାଇଁ ଉଁ ଫୁଲଗଛ ଲଗାଇଥାଉ କଦଳୀ ଗଛ କଦଳୀ ଗଛ ବି ପୂଜାରେ ଲାଗିଥାଏ କଦଳୀ ଲାଗିଥାଏ କଦଳୀ ପତ୍ର ଲାଗିଥାଏ ପୂଜା ଗଛରେ ପୂଜା ପୂଜାଟା ଆମେ ଆରୁ ସବୁ ଗଛ ଅଛି ତା'ପରେ ଗଲା ଯେ ଲିଚୁ ଗଛ ପଣସ ଗଛ ଜାମୁ ଗଛ ଆମ୍ବ ଗଛ ବରକୋଳି ଗଛ